କାଟି ଦେଉଛି ଆଉ ଥରେ

ଡକ୍ଟର ଡକ୍ଟର ସୁରେଶ ବାବୁ କହୁଛନ୍ତି ତ ଅପେରସନ୍ କରିବାର ଥିଲା ଆଉ ମୋର ମୋର ଆଖି ଅପେରସନ୍ କରିବାର ଥିଲା ଦୂରଦୃଷ୍ଟି କମ୍ ଅଛି ଆଉ

ସବୁ ପ୍ରକାରର ଭଲ ସୁବିଧା ଅଛି ତ ବେଡ଼୍ ସୁବିଧାଟା ବହୁତ ଭଲ ଅଛି ତ ଆଉ ଅଲ୍ଟ୍ରାସାଉଣ୍ଡ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ଟା କାମ କରିବ ତ ଆଉ ଆପଣ କେଉଁ ଦିନ ଫାଙ୍କା ଅଛନ୍ତି ଆମେ ଯିବୁ କେଉଁ ଦିନ

ଆଣ୍ଠୁ ଗଣ୍ଠି ପାଇଁ ଡକ୍ଟର କିଏ ଅଛନ୍ତି କି ଆପଣଙ୍କ ମେଡ଼ିକାଲ୍ରେ ଆଉ ଟିକେଟ୍ ଫିକେଟ କରିବାକୁ ପଡ଼ୁଛି କି ଆପଣଙ୍କ ମେଡ଼ିକାଲ୍ରେ ଆଉ ଫିସ୍ କେତେ ନେଉଛନ୍ତି ଆପଣ ଯିବା ପୂର୍ବରୁ ଫୋନ୍ କରିକି ଯିବି ତ ହଉ ତା'ହେଲେ ମୁଁ ରଖୁଛି ଆଉ